ହଁ ଭାଇ ଏଇଠି ମୁଁ ଆସୁଛି କହିଥିଲି ପରା ମନ୍ଦିର ଆସିବା ପାଇଁ ତୁ ପହଞ୍ଚିଲୁଣି କି ନାଇ ନାଇ ତୁ ପହଞ୍ଚି ସାରିଲୁଣି ମୁଁ ବାହାରୁଛି ଏଇଠି ବାଟରେ ଅଛି ତ ଟିକେ ଟ୍ରାଫିକ୍ ଟିକେ ଜାମ୍ ଥିଲା ଏବେ ଆସୁଛି ଟ୍ରାଫିକ୍ ଟିକେ ଭଲ ହେଲାଣି ହଁ ହଇ ହଇ ହଇ ଆସୁଛି ହେଇଟି ପହଞ୍ଚି ଗଲି ହେଇଟି ଗେଟ୍ ସାମ୍ନାରେ ଅଛି

ହଁ ଭଲ ଅଛୁ ଭଲ ଅଛୁ ଆଉ ନାଇଁ ମ ତୁ ଟିକେ ସତ କଥା କହିବି ସାଙ୍ଗ ବୋଲି ନାଇ କି ଏତେ ରେଟ୍ କାହିଁକି କରୁଛୁ ଉଁ ଦେଖିକିନା ସିନା ଦେବା କଥା ନା ହଁ ତୁ ବି ନିଜ ସାଙ୍ଗ ହିସାବରେ ଦେଖୁନୁ ଏତେ ସବୁ ଜିନିଷ ଯାହା ମୋତେ ଆବଶ୍ୟକ ଅଛି ସବୁ ଜିନିଷ ତୋ ତୋ କତିରେ ନେଉଛି ମୋତେ ତୁ ଯଦି ସେମିତି କହିବୁ ବୋଲେ ମୁଁ

ମନ୍ଦିର ଉଦ୍ଘାଟନ ସେଇ କଥା ତ ମାତ୍ର ଟିକେ ରେଟ୍ ଟିକେ ବହୁତ ହେଉଛି ତ ଟିକେ ବାଧୁଛି ଆମକୁ ସେଇ କଥା ତ ମୋ ପାଇଁ ଟିକେ ଏକ୍ସଟ୍ରା କରୁନୁ ଏକ୍ସଟ୍ରା କରୁନୁ ତେବେ ସିନା ବେଶା ବେଶୀ ଆଣି ହେବ ମୋତେ ବି ଟିକେ ଦି ପଟିଆ ପଇସା ପଇସା ଦରକାର ନା ଆଉ ହଉ ମୋତେ ବି ଟିକେ ଦୁଇ ପଇସା ଦରକାର ତୋତେ ବି ଦି ପଇସା ଦରକାର ମୋର ବି ପିଲା କୁଟୁମ୍ୱ ଛୁଆ ଅଛନ୍ତି ତୁ ବି ତ ଜାଣିଛୁ ନା

ହଁ ନା ଫ୍ରିରେ ତ ଦେଉଛୁ ଦେଉଛୁ ସେ ଯୋଉ କୁପନ୍ଟା କୁପନ୍ଟା ମୋତେ ଦେ ନାଇ ମ କୁପନ୍ଟା କେ ବାହାରୁ ନେଏ ଏଇଟା ଗୋଟେ ବିଜାର୍ କୁପନ୍ ମୋର ହଁ ତୁ ସେ କୁପନ୍ କୁପନ୍ଗୁଡ଼ାକୁ କାଢ଼ିଦେ ଆହୁରି ନାଇ କି ଆମକୁ ସେ ଝାମେଲାରେ ପୁରା ନାଇଁ ସେ କୁପନ୍ ଆମକୁ ନେବାର ନାହିଁ ଆର ଦେବାର କିଛି ନାହିଁ କୁପନ୍ରେ କ'ଣ କାଲ୍କୁଲେଟର୍ ବାହାରୁଛି ସେ କ'ଣ ମିଳୁଛି କାଲ୍କୁଲେଟର୍ ପୁଣି ୟା ମୁଁ ବ୍ୟାପର କରିବି କାଲ୍କୁଲେଟର୍କୁ

ନାଇ ନାଇ ମୁଁ ଯେଉଁ କୁପନ୍ଟା କହୁଛି ସେ କୁପନ୍ର ନାଇ କି ଖାଲି କାଲ୍କୁଲେଟର୍ ଗୋଟେ ବାହିରିଛି ଘଣ୍ଟା ଗୋଟେ ବାହିରିଛି କ'ଣ ସେଇଟା ବ୍ୟାପାର କରିବି କି ମୋତେ ଦରକାର ଅଛି ଡାଲି ଚାଉଳ ତେଲ ଏଁ ସେଇ କଥା ତ କହୁଛି ତି ନିଜେ କାଢ଼ିଦେ ଆଉ ନେଇକି ମୋତେ ସେ ହିସାବରେ ସେ ରେଟ୍ଟା ଦେବୁ ଆଉ ହୁଁ ହଁ ହଁ ଠିକ୍ ଅଛି ବୁଧବାର ଦିନ କରୁଛୁ ଭୋଜି ଫୋଜି ଭୋଜି ଖାଇବା ମୁଁ ପହଞ୍ଚି ଗଲିଣି ଏଠିକି ଗେଟ୍ ପାଖରେ ଅଛି ହଉ ହଉ